ଆମ ରାଜ୍ୟରେ ଭୌଗଳିକ ଅବସ୍ଥିତି ସମତଳ ଅଛି ଉର୍ବର ଭୂମି ଅଛି ନଦୀ ଅଛି ଜଙ୍ଗଲ ଅଛି ବେଳାଭୂମି ଅଛି ଖଣିଜ ଦ୍ରବ୍ୟ ବହୁତ ମାତ୍ରାରେ ବି ଖଣିଜଦ୍ରବ୍ୟ ବି ଅଛି ସମୁଦ୍ର ବି ଅଛି ସଡ଼କ ରେଳପଥ ଇତ୍ୟାଦି ହାତରେ ଅଛି ଆମେ ରେଳପଥ ଦ୍ୱାରା ଆମେ ବାହାରକୁ ଯାଇ ଆଶା କରୁଛୁ ଯେମିତିକି କଟକ ଯାଉଛୁ କିମ୍ବା ପୁରୀ ଯାଉଛୁ ଏମିତିକି ବାହାର ଦେଶକୁ ବି ଆମ ଯାଇ ଯିବା ଆସିବା କରୁଛୁ ଯିବା ଆସିବା କରନ୍ତି ଆଉ